ଆମ ଭାରତର ସାଂସ୍କୃତିକ ଏବଂ ପରମ୍ପରା ସବୁଠାରୁ ନିଆରିଆ ଅଟେ ଏବଂ ଏହାକୁ ଅନେକ ଲୋକ ବହୁତ ଆନନ୍ଦରେ ପର୍ବପର୍ବାଣୀ ହଉ କିମ୍ବା ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନେକ ଆନନ୍ଦରେ ଉପଭୋଗ କରିଥାନ୍ତି କାରଣ ଆମ ଭାରତରେ ଅନେକ ପ୍ରକାର ସାଂସ୍କୃତିକ ପରମ୍ପରା ରହି ଆସିଅଛି ଯାହା ବହୁତ ଆନନ୍ଦଦାୟକ ଅଟେ ସେହିପରି ଭାବରେ ରଙ୍ଗୋଲୀ ଏକ ଅନ୍ୟତମ ରଙ୍ଗୋଲୀ ମୁଖ୍ୟତଃ ଅନେକ ପର୍ବପର୍ବାଣୀରେ ଘରର ବାହାରେ କିମ୍ବା ଭିତର ଅଂଶରେ ଦ୍ଵାରରେ କରାଯାଇ ଥାଏ ଯାହା ଅନେକ ପ୍ରକାରର ରଙ୍ଗୋଲି କରାଯାଏ ଯଥା କୌଣସି ଫେସ୍ଟିଭାଲ ବା ପର୍ବପର୍ବାଣୀରେ ଭଗବାନଙ୍କର ଶୁଭ ଭୌତିକ ବା ଭଗବାନଙ୍କର ଶୁଭ ପ୍ରତୀକ ଭାବରେ ତାହାକୁ କରାଯାଇ ଥାଏ ଯାହା ଘରର ବା ଘରେ ଗୋଟେ ସୁଖ ସମୟ ବା ସୁଖ ଆସିଥାଏ ବୋଲି ବିଶ୍ଵାସ କରାଯାଏ ଏବଂ ଏହାଦ୍ଵାରା ଘରେ ଗୋଟେ ଭଲ ପଜିଟିଭ୍ ଭାଇବ୍ସ୍ ମିଳିଥାଏ ଏବଂ ଅନେକ ଲୋକ ବିଶ୍ଵାସ କରନ୍ତି ରଙ୍ଗୋଲି କରିବା ଦ୍ଵାରା ଘରର ପ୍ରଥମ ଦୁଆରୁ ଭଗବାନ ପ୍ରବେଶ କରନ୍ତି ସେହିପରି ଭାବରେ ପ୍ରତିଦିନ ସଖାଳେ ଆମେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁ ଯେଉଁଦ୍ଵାରା ଦିନ ପୁରା ସୁଖମୟ ଘଟିଥାଏ ଏବଂ ସୂର୍ଯ୍ୟ ଭଗବାନ ମଧ୍ୟ ଖୁସି ହେଇଥାନ୍ତି ଏବଂ ଜୀବନ ଆମର ସରଳ ହୋଇଥାଏ ଯେଉଁ ଦ୍ଵାରା ଆମୁକୁ ବହୁ କାମରେ ସୁଖ ଶାନ୍ତି ଆଣି ଥାଏ ଏବଂ କପାଳରେ କୁମ୍ କୁମ୍ ମଧ୍ୟ ଲଗାଇବା ଏକ ଅନ୍ୟତମ କାରଣ ଆମ ଅନେକ ପୌରାଣିକ ପରମ୍ପରା ରହିଅଛି ଅଛି ଯାହା କପାଳରେ କୁମ୍ କୁମ୍ ଲଗାଇଲେ ଯାହା ଆମ ଦେହ ସୁସ୍ଥ ମଧ୍ୟ ରହିଥାଏ ଏବଂ କିଛି ପରିମାଣ ମାତ୍ରାରେ ଆମୁକୁ ଶାନ୍ତି ମଧ୍ୟ ଦେଇଥାଏ ଏବଂ ଏହା ଏକ ଶାନ୍ତିର ପ୍ରତୀକ ମନେ କରାଯାଏ ସେହିପରି ଭାବରେ ଅନେକ ସମୟରେ ଆମେ ଅନେକ ପବିତ୍ର ସୂତା ମଧ୍ୟର ବ୍ୟବହାର କରିଥାଉ ଯାହା କୌଣସି ବ୍ୟକ୍ତି ହାତରେ କିମ୍ବା ବେକରେ କିମ୍ବା ପେଟରେ କିମ୍ବା ଗୋଡ଼ରେ ମଧ୍ୟ ତାହା ପିନ୍ଧିଥାନ୍ତି ଯାହା ପିନ୍ଧିବା ମାତ୍ରେ ଅନେକ ଲୋକ ବିଶ୍ଵାସ କରିଥାନ୍ତି ଏହା ଆମ ଦେହପ୍ରତି ସୁଖମୟ ଅଟେ ଏବଂ ଆମ ସପରିବାର ପ୍ରତି ଏହା ସୁଖର ସଙ୍କେତ ଅଟେ ସେହିପରି ଭାବରେ ମନ୍ଦିରରେ ପୂଜା କରିବା ବା ବିଭିନ୍ନ ପ୍ରକାରର ଦରଘା ଯିବା ହୋଇଥାଏ ଆମ ଭାରତ ବର୍ଷରେ ଅନେକ ଧର୍ମ ଜାତିର ଲୋକ ବାସ କରନ୍ତି ଏବଂ ହିନ୍ଦୁ ଲୋକମାନେ ସେ ମଧ୍ୟରେ ଅନ୍ୟତମ ହିନ୍ଦୁ ଲୋକମାନେ ମୁଖ୍ୟତଃ ମନ୍ଦିର ଯିବା ପାଇଁ ପ୍ରଶଂସା ବା ଆନନ୍ଦନିୟକ ଅଟନ୍ତି ସେହିପରି ଭାବରେ ମୁସଲିମ୍ ଲୋକମାନେ ଅଛନ୍ତି ଯେଉଁମାନେ ଦରଘା ଯାଆନ୍ତି ଏବଂ ଖ୍ରୀଷ୍ଟିୟାନ୍ ମାନେ ଅଛନ୍ତି ଯେଉଁମାନେ ଚର୍ଚ୍ଚ ଯିବାପାଇଁ ଖୁସି ହୋଇଥାନ୍ତି ଏବଂ ସେଇପରି ଭାବରେ ଅନେକ ପର୍ବପର୍ବାଣୀ ରହି ଅଛି ଏବଂ ଅନେକ ଧର୍ମାନ୍ତ ମଧ୍ୟ ରହିଆସି ଅଛି ଆଉ ହିନ୍ଦୁ ଲୋକମାନଙ୍କ ମତରେ ମନ୍ଦିର ଯିବା ଏକ ପବିତ୍ର ସ୍ଥାନ ଅଟେ ସେହିପରି ଭାବରେ ମୁସଲିମ୍ ଏବଂ ଖ୍ରୀଷ୍ଟିୟାନ୍ ମାନଙ୍କ ମଧ୍ୟରେ ମଧ୍ୟ ଗୋଟେ ଭଲ ଖୁସି ମିଳିଥାଏ ସେମାନେ ଦରଘା କିମ୍ବା ଖ୍ରୀଷ୍ଟୀୟାନିଟି ଦ୍ଵାରା ସେମାନେ ଚର୍ଚ୍ଚ କୁ ଯାଇଥାନ୍ତି ଏମାନେ ସେମାନେ ନିଜ ଭଗବାନଙ୍କୁ ପ୍ରାର୍ଥନା କରିବା ସହ ସହ କିଛି ଗୁଆ ବା କିଛି ପ୍ରାର୍ଥନାର ମାଗିଥାନ୍ତି ଯଦ୍ୱାରା ସେମାନଙ୍କୁ କିଛି ଭଲ ଭାଇବ୍ସ୍ ମଧ୍ୟ ମିଳିଥାଏ